ଆପଣଙ୍କ ନାଁ ସୁମିତ କି ହଁ ଶୁଣନ୍ତୁ ମୁଁ ମିଡ଼ିଆରୁ ଆସିଥିଲି ଆଉ ଆପଣଙ୍କୁ କିଛି ପଚାରିବି ଆଉ ଆପଣଙ୍କ ଅଞ୍ଚଳରେ ରଥଯାତ୍ରା ସମ୍ବଦ୍ଧରେ ଟିକେ ପଚାରିବାର ଥିଲା ଆପଣଙ୍କ ଭଦ୍ରକ ଜିଲ୍ଲାରେ ରଥଯାତ୍ରା କିପରି ଭାବରେ ପାଳନ କରାଯାଏ ଆଉ ଆପଣ ମଧ୍ୟ କେମିତି ତାକୁ ସହ ପରିବାର ସହ ସାଙ୍ଗସାଥି ମାନଙ୍କ ସହ ସମସ୍ତଙ୍କ ସହ କେମିତି ପାଳନ କରନ୍ତି ଆପଣଙ୍କର କିଛି ଅନୁଭୂତି କହିବା ପାଇଁ ଚାହିଁବେ କି ଆପଣ ହଁ ଆପଣ କେମିତି ହଁ କୁହନ୍ତୁ

ଆପଣ ତାହା କେମିତି ମାନେ ପାଳନ କରନ୍ତି ଆପଣଙ୍କ ପରିବାର ସହିତ ପାଳନ କରିବାକୁ ଭଲ ଲାଗେ ନା ସାଙ୍ଗସାଥି ମାନଙ୍କ ସହିତ ପାଳନ କରିବାକୁ ବହୁତ ଭଲ ଲାଗେ

ଆପଣଙ୍କ ଅଞ୍ଚଳରେ ଆଉ କ'ଣ କ'ଣ ହୁଏ ରଥଯାତ୍ରାରେ ଆପଣ ମେଳାରେ ବି ଭଲ ଭାବରେ ଏଞ୍ଜଜୟ କରନ୍ତି ତ

ବହୁତ ଖୁସିରେ ପାଳନ କରନ୍ତି ତା'ହେଲେ ଆଉ

ଆଚ୍ଛା ଆପଣଙ୍କ ଭଦ୍ରକ ଜିଲ୍ଲାରେ ହେଲେ ଆପଣଙ୍କ ସହ ପରିବାର ବନ୍ଧୁବାନ୍ଧବ ଆପଣଙ୍କ ଘରକୁ ଆସନ୍ତି ରଥଯାତ୍ରା ସମୟରେ ଆଉ ଆପଣ ଏଞ୍ଜଜୟ କରନ୍ତି ଏଇଟା କହିବାକୁ ଚାହୁଁଛନ୍ତି ତ ଆପଣ ଭଲରେ ଏଞ୍ଜଜୟ କରୁଛନ୍ତି ଆଉ ରଥଯାତ୍ରାରେ ଆପଣଙ୍କ ଆଉ କ'ଣ ଅନୁଭୂତି କ'ଣ ଅଛି ମାନେ କେମିତି ଏଞ୍ଜଜୟ କରନ୍ତି କେଉଁ ସମୟରେ ଆପଣ ବାହରିକି ଯାନ୍ତି ଏଞ୍ଜଜୟ କରନ୍ତି ସକାଳେ ଯାଆନ୍ତି ନା ସନ୍ଧ୍ୟାରେ ଯାଆନ୍ତି

ଆପଣଙ୍କର ପ୍ରତିବର୍ଷ ଆପଣ ରଥଯାତ୍ରା ଦେଖିବା ପାଇଁ ଯାଆନ୍ତି ଆଉ ଆପଣଙ୍କ ଅଞ୍ଚଳରେ ମୁଖ୍ୟତଃ କେତେ ଗହଳି ହୁଅନ୍ତି ଆପଣଙ୍କର କିଛି ଅନୁଭୂତି ଦଶ ହଜାର ପାଞ୍ଚ ହଜାର ନା ତା'ରୁ କମ୍ ନା ବହୁତ ଲୋକ ଭିଡ଼ ହୁଅନ୍ତି ନା କ'ଣ ମାନେ ଦଶ ହଜାରରୁ ବେଶି ଭିଡ଼ ହୁଅନ୍ତି

ଆଚ୍ଛା ଆଚ୍ଛା

ଆପଣ କହିବାକୁ ଚାହୁଁଛନ୍ତି ବିଭିନ୍ନ ଲୋକ ଜମା ହୁଅନ୍ତି ରଥ ଯାତ୍ରା ଠିକ୍ ଠାକ୍ରେ ପାଳନ କରନ୍ତି ଆପଣଙ୍କର ଅନୁଭୂତି ଅନ୍ୟମାନେ ବି ଠିକ୍ରେ ଆଚ୍ଛା ଏଞ୍ଜଜୟ କରନ୍ତି ତା'ର ମଜା ନିଅନ୍ତି ଲାଭ ଉଠାନ୍ତି ଆଉ ନାହିଁକି ଏଇଟା ଆମେ ମିଡ଼ିଆରେ ଦେଖାଇବୁ ତ ମାନେ ଆପଣଙ୍କର କେମିତି ଅନୁଭୂତି ଥିଲା କ'ଣ ଥିଲା ହଁ ଆପଣ ଦେଖିବେ ଅନେକ ପ୍ରକାର ରଥଯାତ୍ରାକୁ ମିଡ଼ିଆ ଜରିଆରେ ତାକୁ ପ୍ରଦର୍ଶନ କରାଯାଉଛି ତ ଆପଣଙ୍କ ଅଞ୍ଚଳରେ କ'ଣ ସାଙ୍ଗସାଥି ମାନଙ୍କର କ'ଣ କେମିତି ଆପଣ ସମ୍ପର୍କ ସାକ୍ଷାତକାର କରୁଛନ୍ତି ସବୁ ତା'ବିଷୟରେ କିଛି ଗୋଟେ ଅନୁଭୂତି ଥିଲା ଆଉ ସେ ବିଷୟରେ ଆମମାନେ ମିଡ଼ିଆରେ ମାନେ କରା ହେବ ସେଥିପାଇଁ ଦେଖା ହେଉଛି ଆଉ ହଉ ହଉ ଠିକ୍ ଅଛି ହଉ